ହଁ ମୁଁ ସୋସିଆଲ୍ ମିଡ଼ିଆରେ ସବୁ ଦେଖେ ଡ୍ୟାନ୍ସ ରିଲ୍ସ ଦେଖେ ମୋର ପ୍ରିୟ ନୃତ୍ୟ ଶାଶ୍ୱତ ଯୋଶୀ ତାଙ୍କର ପ୍ରୋଗ୍ରାମ ମୋତେ ବହୁତ ଭଲ ଲାଗେ ତାଙ୍କ ଡ୍ୟାନ୍ସ ତାଙ୍କ ଆକ୍ଟିଙ୍ଗ ସବୁ ଭଲ ଲାଗେ ମୋତେ ବହୁତ ସୁନ୍ଦର ଲାଗେ ବହୁତ ଭଲ ନାଚନ୍ତି ସେ ଆଉ ନୃତ୍ୟ ଶିଳ୍ପୀ ସେ ସବୁଠାରେ ଯେଉଁଠି ବି ଯାଆନ୍ତି ସେମାନେ ତାଙ୍କୁ ସମସ୍ତେ ପ୍ରଶଂସା କରନ୍ତି ଡ୍ୟାନ୍ସ ରିଲ୍ସ ତ ସମସ୍ତେ ଦେଖିବାକୁ ପସନ୍ଦ କରନ୍ତି ପ୍ରାୟ ଆଜିର ଯୁବପିଢ଼ି ଆମେ ସମସ୍ତେ ଦେଖୁ ଶାଶ୍ୱତ ଯୋଶୀଙ୍କ ନୃତ୍ୟଶିଳ୍ପୀ ମୋତେ ବହୁତ ଭଲ ଲାଗେ